ଗଣେଶ ପୂଜା ଦିନ ଭୋର ପାଞ୍ଚଟାରୁ ଆମେ ସାଙ୍ଗସାଥି ମାନେ ଉଠି ଗାଧୋଇ ପାଧୋଇ ଆଠଟା ବେଳେ ରଣପୁର ବଜାରକୁ ବାହାରିଲୁ ସେହିଠି ଯାଇ ପହଞ୍ଚିଲା ପରେ ଆମେ ଅରୁଆ ଚାଉଳ ଡାଲି ଆଉ ପନିପରିବା ଇତ୍ୟାଦି ସବୁ କିଣା କିଣି କଲୁ ଆଉ ତା'ସାଙ୍ଗରେ ମଧ୍ୟ ଖଲି ଦନା ମସଲା ମସଲି ସବୁ କିଣାକିଣି କରିକି ଆଣିଲୁ ତାକୁ ସବୁ ଆଣିଲା ପରେ ଆମେ ଆସି ଗାଁରେ ପହଞ୍ଚିଲୁ ଗାଁରେ ପହଞ୍ଚି ସାରିବା ପରେ ଆମେ ସେ ସବୁକୁ ନେଇକି ହନୁମାନ ମନ୍ଦିର ପାଖରେ ଥିବା ମା ରାମଚଣ୍ଡୀଙ୍କ ପାଖରେ ଭୋଜିର ଆୟୋଜନ କରିବୁ ବୋଲି ସମସ୍ତେ ସେହିଠି ଯାଇ ପହଞ୍ଚି ଗଲୁ ସେହିଠି ସମସ୍ତେ ପହଞ୍ଚି ସରିଲା ପରେ ଆମେ ସେହିଠି ଫାଷ୍ଟ ଯାଇ ସେହି ଜଙ୍ଗଲ ପାଖରେ ଥିବା ଗୋଟିଏ ଚୁଲି ସଂଗ୍ରହ କଲୁ ଚୁଲିଟାକୁ ସଂଯୋଗ କରିସାରିବା ପରେ ସେଠାରେ ଥିବା ଆମେ କିଛି କାଠ ଫାଟ ଆଜି ତାକୁ ଭାଙ୍ଗିକି ଆଣିକି ସେହିଠି ରଖିଲୁ ସେ ସବୁ ସରିଲା ପରେ ଆମେ ପ୍ରଥମେ ଭାତ ବସାଇଲୁ ଭାତ ବସାଇ ସାରିଲା ପରେ ଆମେ ଆଉ ଗୋଟିଏ ଚୁଲି କରି ସେଥିରେ ଆମେ ଡାଲ୍ମା ବସାଇଲୁ ଭାତ ଡାଲ୍ମା ସରିଲା ପରେ ଆମେ ସେହିଠି ଖଟାର ଆୟୋଜନ କଲୁ ଭାତ ଡାଲ୍ମା ଖଟା ସବୁ ସରିଲା ପରେ ଆମେ ସାଙ୍ଗସାଥି ମାନେ ସମସ୍ତେ ସେହିଠି ବସି ଭୋଜିର ଖାଇବାର ଆନନ୍ଦର ମଜା ନେଲୁ ଖାଇ ସରିଲା ପରେ ସମସ୍ତେ ସେଠାରେ ଥିବା ଗୋଟିଏ ପାଣି ଟାଙ୍କି ପାଖରେ ଯେତିକି ସବୁ ଆମର ହଣ୍ଡା ହାଣ୍ଡି ଯାଇଥିଲା ସେ ସବୁକୁ ସବୁ ସଫା କଲେ ସଫା କରିସାରିବା ପରେ ସେ ସବୁକୁ ଆଣି ଗାଁର ଥିବା କୋଠ ଘର ସେହିଠି ସବୁ ରଖିଦେଲେ ରଖିସାରିଲା ପରେ ଆମେ ସନ୍ଧ୍ୟା ବେଳେ ଚାଲିଲୁ ବୁଲିବା ପାଇଁ